ଯୋଗ ଅଭ୍ୟାସ କରିବା ପରି ଆପଣ କି ଫାଇଦା ଉପଭୋଗ କରନ୍ତି ହଁ ମୁଁ ଯୋଗ ଅଭ୍ୟାସ କରିବା ପରେ ମୋର ଯୋଉଁ ବ୍ଲଡ଼ ପ୍ରେସର ଏବଂ ବିପି ଏକଶ ଅଠର ଥାଏ ତାହା କଣ୍ଟ୍ରୋଲକୁ ସେଭେଣ୍ଟି ଫୋର୍ ପରସେଣ୍ଟ ହୋଇଯାଏ ଏବଂ ଯୋଗ ଦ୍ୱାରା ବିପି ଓ ଡାଇବେଟିସ୍ ମଧ୍ୟ କଣ୍ଟ୍ରୋଲ୍ ହୁଏ ଯୋଗ କରି ସାରିବା ପରେ ମୋ ଦେହ ଫ୍ରେଶ ଓ ମାଇଣ୍ଡକୁ ସାର୍ପ୍ କରିବା ପାଇଁ ବହୁତ ସମୟ ଲାଗିନି ଓ ଖାଦ୍ୟ ମଧ୍ୟ ସହଜରେ ହଜମ ହୋଇଯାଏ ଗୋଡ଼ ଅଣ୍ଟା ଯାହା ବିନ୍ଧୁ ଥାଏ ତାହା ଯୋଗ ଅଭ୍ୟାସ କରିସାରିବା ପରେ ତାହା ମଧ୍ୟ ବିନ୍ଧେ ନାହିଁ ଯୋଗ ଅଭ୍ୟାସ କରିବା ଦ୍ୱାରା ପଞ୍ଚଇନ୍ଦ୍ରିୟକୁ ଆକ୍ଟିଭ୍ ମଧ୍ୟ କରାଯାଇପାରିବ ଯୋଗ ଦ୍ୱାରା ଲୋକମାନଙ୍କ ଶିରା ପ୍ରସିରାରେ ବ୍ଲଡ଼ ପ୍ରେସର ଅତ୍ୟାଧିକ ମାତ୍ରାରେ ବଢ଼ିଯାଏ ଏବଂ ବ୍ଲଡ଼ ପ୍ରେସର୍ ବଢ଼ିବା ଦ୍ୱାରା ଲୋକମାନେ ଅସ୍ୱସ୍ଥ ଅନୁଭୂତ କରନ୍ତି ଲୋକମାନେ ଯୋଗ ଅଭ୍ୟାସ କରିସାରିବା ପରେ ତାଙ୍କ ପେଟ ମଧ୍ୟ ଖାଲି ହୋଇଯାଏ ଯୋଗ ଅଭ୍ୟାସ କରିବା ଦ୍ୱାରା ଲୋକମାନେ ବହୁତ ଫ୍ରି ମନେ କରନ୍ତି ଲୋକମାନେ ଯେମାନେ ଚାଲି ବୁଲି ନ ପାରୁଥାନ୍ତି ସେମାନେ ଯୋଗ ଅଭ୍ୟାସ କରିସାରିବା ପରେ ଚଲା ପ୍ରଚଲ ଠିକରେ କରିପାରନ୍ତି